ସଂସ୍କୃତ କିମ୍ବା ଇଂରାଜୀ ପରି ଅନ୍ୟ ଭାଷା ଦ୍ୱାରା ଓଡ଼ିଆ ଭାଷା ପ୍ରଭାବିତ ହେଉଛି କେତେକ ଲୋକ ଅଛନ୍ତି ତାଙ୍କ ପିଲାମାନଙ୍କୁ ଇଂରାଜୀ ମିଡ଼ିୟମକୁ ପାଠ ପଢ଼େଇଛନ୍ତି ଆଉ ଦୂର ଦୂର ଜାଗାକୁ ଚାକିରୀ କରିବା ପାଇଁ ତାଙ୍କ ପିଲାମାନଙ୍କୁ ବଡ଼ ସହରକୁ ପଠେଇ ଦିଅନ୍ତି ଯେମିତିକି ଆମେରିକା ଅଷ୍ଟ୍ରେଲିଆ ସେଇଠାରେ ସେମାନେ ଇଂରାଜୀ ଭାଷାରେ କଥାବାର୍ତ୍ତା ହୁଅନ୍ତି ତାଙ୍କର ପୋଷାକ ବିଦେଶ ଲୋକଙ୍କ ଭଳି ରହିଥାଏ ଆଉ କେତେକ ଲୋକ ଅଛନ୍ତି ନିଜ ମାତୃଭାଷା ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ତାହା ଫଳରେ ଆମ ଓଡ଼ିଆ ଭାଷା ବହୁତ ପ୍ରଭାବିତ ହେଉଛି